ଆଇନ ଗତ ସମସ୍ୟା କି ଜମି ଜମାର ଗଣ୍ଡଗୋଳ ସମସ୍ୟା ହେଲେ ଆମେ ପ୍ରଥମେ ଗାଁରେ ସମଧାନ କରିବାକୁ ଚେଷ୍ଟା କରୁ ପ୍ରଥମେ ଗାଁର ମୁଖିଆଙ୍କୁ ଡାକୁ ଦୁଇ ଉଭୟ ପାର୍ଶ୍ଵର ଲୋକମାନଙ୍କୁ ଡାକୁ ପାଞ୍ଚ ଜଣ ଲୋକଙ୍କୁ ବସାଇ ସେ ଭିତରେ ଆମେ ସମାଧାନ କରିବା ପାଇଁ ଚେଷ୍ଟା କରୁ ସେଥିରେ ଯଦି କଳିଗୋଳ କିଛି ସମାଧାନ ନ ହେଲା ଆମେ ପୋଲିସ ପାଖକୁ ଯାଉ ପୋଲିସ୍ ପାଖରେ ପାରସ୍ପରିକ ବୁଝାମଣା କରିବା ପାଇଁ ବି ଚେଷ୍ଟା କରୁ ସେଥିରେ ସମାଧାନ ନ ହେଲେ ଆମେ କୋର୍ଟର ଆଶ୍ରୟ ନେବାକୁ ଚେଷ୍ଟା କରୁ